ଅନ୍ୟାନ୍ୟ ଦାୟିତ୍ୱ ଓ ରୁଚି ସହିତ ବୁଣିବା କାର୍ଯ୍ୟକୁ ସନ୍ତୁଳନ କରିବାକୁ ହେଲେ ଆମକୁ ପ୍ରଥମେ ମତେ କାର୍ଯ୍ୟ କରିବାକୁ ହବ ସେସବୁ ଆମେ ସମସ୍ତ କାର୍ଯ୍ୟ ସେତେବେଳେ କରିପାରିବା ଆମର ସମସ୍ତ ରୁଚି ଏବଂ ଦାୟିତ୍ୱ ସେତେବେଳେ ନିଭେଇ ପାରିବା ଯେତେବେଳେ ଆମେ ଦୈନନ୍ଦିନ ଜୀବନରେ ପ୍ରତିଦିନ କ'ଣ କରୁଛେ ସକାଳୁ ଉଠି ଉଠିବାଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଦିନ ସାରା କ'ଣ କରିଛେ ତାର ଏକ ଲିଷ୍ଟ୍ ତିଆରି କରିବା ତାର ଏକ ରୁଟିନ୍ ତିଆରି କରିବା ଯେମିତିକି ସ୍କୁଲ୍ କଲେଜ୍ ମାନଙ୍କରେ ପ୍ରଥମ କ୍ଲାସ୍ରୁ ଆରମ୍ଭ କରି ଶେଷ କ୍ଲାସ୍ ପର୍ଯ୍ୟନ୍ତ କେତେବେଳେ କେଉଁ ସମୟରେ କେଉଁ ଶିକ୍ଷକ କେଉଁ ବିଷୟ ପଢ଼େଇବେ ତାର ତାଲିକା କରାଯାଏ ଏକ ରୁଟିନ୍ ତିଆରି କରାଯାଏ ଠିକ୍ ସେମିତି ଆମ ଦୈନନ୍ଦିନ ଜୀବନରେ ଆମେ ପ୍ରତିଦିନ କେଉଁ ଦିନ କ'ଣ କରିବା କେଉଁ କାର୍ଯ୍ୟ କରିବା କ'ଣ କେତେବେଳେ କରିବା ଏସବୁର ଏକ ରୁଟିନ୍ ତିଆରି କରିବା ଆବଶ୍ୟକ ତା'ହେଲେ ଯାଇ ଆମେ ସମସ୍ତ କାର୍ଯ୍ୟକୁ ସମୟ ଦେଇପାରିବା ମନେକର ଆମେ ସକାଳୁ ଉଠୁଛେ ସକାଳେ ପ୍ରଥମେ ଅଧା ଘଣ୍ଟା ପାଇଁ ଆମର ନିତ୍ୟକର୍ମ ସାରିବା ପାଇଁ ଘଣ୍ଟେ କିମ୍ବା ଦୁଇ ଘଣ୍ଟାର ଏକ ସମୟ ବାହାର କରିବା ତା'ପରେ ଆମର ରୋଷେଇବାସ କରିବାର ଅଛି ରୋଷେଇ ପାଇଁ ଘଣ୍ଟେ ଦୁଇ ଘଣ୍ଟା ବାହାର କରିବା ସିଲେଇ ପାଇଁ ଘଣ୍ଟେ ଦୁଇ ଘଣ୍ଟା ବାହାର କରିବା ଏବଂ ଆମର ଅନ୍ୟ କୌଣସି ରୁଚି ଯଦି ଅଛି ଆମର ଖେଳିବା ଲେଖିବା ପଢ଼ିବା ଏବଂ ଅନ୍ୟ ଯଦି କୌଣସି ରୁଚି କିମ୍ବା ଅନ୍ୟ କୌଣସି ଦାୟିତ୍ୱ ନିଜର ଛୋଟ ଭାଇ ଭଉଣୀ କିମ୍ବା ଛୋଟ ଛୁଆ ପିଲାଙ୍କ ଦାୟିତ୍ୱ ବୁଜିବା ତାଙ୍କର ଖାଇବା ପିଇବା ବୁଝିବା ନିଜ ବାପା ମାଆଙ୍କ ସେବା କରିବା ଏସବୁ ଦାୟିତ୍ୱକୁ ନିଭେଇବା ପାଇଁ ଆମେ କେତେ ସମୟ ବାହାର କରିବା ଶୋଇିବା ପାଇଁ କେତେ ସମୟ ବାହାର କରିବା ଏମିତି ଆମେ ଯଦି ଯଦି ଦୈନନ୍ଦିନ ଜୀବନର ଏକ କାର୍ଯ୍ୟ କରିବା ପାଇଁ ସମୟ ସମୟର ତାଲିକା କରିବା କେଉଁ ସମୟରେ କ'ଣ କରିବା ତା'ହେଲେ ଆମେ ସମସ୍ତ କାର୍ଯ୍ୟକୁ ଟାଇମ୍ ଦେଇପାରିବା ବୁଣିବା ଓ ଷ୍ଟିଚିଂ କରିବା ସମୟରେ ଆମେ ଯଦି ପ୍ରୋଜେକ୍ଟର୍ କାମ କରିବାକୁ ଉତ୍ସାହିତ ରହିବା ତା'ହେଲେ ସେଥିପାଇଁ ଉତ୍ସାହିତ ହେବା ତା'ହେଲେ ସେଥିପାଇଁ ମୋ ପାଖରେ ଏକ କୌଶଳ ଅଛି ଯେମିତିକି ଆମେ ପ୍ରୋଜେକ୍ଟର୍ କାମ ମଧ୍ୟ କରିପାରିବା ଏବଂ ବୁଣିବା କାର୍ଯ୍ୟ ମଧ୍ୟ କରିପାରିବା ଆମେ ପ୍ରୋଜେକ୍ଟର୍ କାମ ଯଦି କରୁଛେ ଆମେ ପ୍ରଥମେ ପ୍ରୋଜେକ୍ଟର୍ କାମ କରିଦେବା ତା'ପରେ ବୁଣିବା ବା ଷ୍ଟିଚିଂ କାର୍ଯ୍ୟ କରିବା ନଚେତ୍ ଯଦି ଆମକୁ ଗୋଟେ ସମୟରେ ଦୁଇଟା କାର୍ଯ୍ୟ କରିବାର ଅଛି ତା'ହେଲେ ଆମେ ଷ୍ଟିଚିଂକୁ ଷ୍ଟିଚିଂ ମଧ୍ୟ ଷ୍ଟିଚିଂ କରିବା ଏବଂ ପ୍ରୋଜେକ୍ଟର୍ କାମ ମଧ୍ୟ ଏକାସାରି କରିବା ଷ୍ଟିଚିଂ ତ ସବୁବେଳେ ହବନି ଷ୍ଟିଚିଂ କିଛି ସମୟ ପାଇଁ କରିଦେବା ସେଥିରୁ ଆଉ କିଛି ସମୟ ପ୍ରୋଜେକ୍ଟର୍ କାର୍ଯ୍ୟରେ ଲଗେଇବା